ଭାଇ ଆପଣ ମାସ୍କ କାହିଁକି ପିନ୍ଧିନାହାନ୍ତି ଯାହା ଶୁଣିଥିବେ ଯେ କରୋନା ଚାଲିଛି ଏବଂ ସିଟ୍ ଗୁଡ଼ା ମଧ୍ୟ ବହୁତ ମଇଳା ଅଛି ଆପଣ ଆପଣଙ୍କୁ ଏ କଥା କହିବାରୁ ଆପଣ ଯୁକ୍ତି କରୁଛନ୍ତି ଏବଂ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ମୁଁ ସେଥିପାଇଁ ଆପଣଙ୍କ ଏଜେନ୍ସିରେ କମ୍ପ୍ଲେନ କରିବି ସାର୍ ଆପଣ ଯେଉଁ କ୍ୟାବ ପଠାଇଥିଲେ ତାର ସିଟ୍ ଗୁଡ଼ିଏ ମଇଳା ଥିଲା ଏବଂ ସେ ମାସ୍କ ମଧ୍ୟ ପିନ୍ଧିନଥିଲେ ମୁଁ ଏକଥା କହିବାରୁ ସେ ମୋ' ସହିତ ଯୁକ୍ତି କରୁଛନ୍ତି ତେଣୁ ମୁଁ ବହୁତ ନିରାଶ ହୋଇଛି ଏବଂ ଭାବୁଛି ଯେ ଆଗକୁ ଆପଣଙ୍କ ଏଜେନ୍ସିରୁ କ୍ୟାବ ବୁକ କରିବି ନାହିଁ